ମୋର ପରିଦର୍ଶନ କରିବାର ପ୍ରିୟ ଜାଗା ହେଉଛି ପୁରୀସହର ଏବଂ ସେଠାରେ ଜଗନ୍ନାଥ ଦର୍ଶନ କରିବା ସହିତ ଅଭଡ଼ା ଖାଇବି ଏବଂ ସମୁଦ୍ରକୂଳ ବୁଲିବି ସେଠିକାର ଅନ୍ୟ ଏକ ନିଆରା ଢଙ୍ଗରେ ବୁଲିବାକୁ ବହୁତ ଭଲଲାଗେ ଯାହାଦ୍ୱାରା ପୁରୀଟା ହେଉଛି ଗୋଟିଏ ପରିଦର୍ଶନ କରିବାର ତୀର୍ଥସ୍ଥାନ